ହଁ ଆମର ପରିବର୍ତ୍ତନ ବୋଇଲେ ଆମେ ଦିନେ ବୁଣା କଟା କରୁଥିଲୁ ଯେ ସେଦିନେ ପାଜେନ କରୁଥିନୁ ସୂତାକେ ଅନେକ ପ୍ରକାର ଇଏ କରୁଥିନୁ ଚାରପଟିଆ ହଉଥିଲା ଚାରପଟିଆ ବୁଣି କରି କାଟବାକେ ପଡ଼ୁଥିଲା ବର୍ତ୍ତମାନ ସେଇଟା ଗୋଟେ ନୂଆ ଗୋଟେ ଇଏଟେ ହେଲା ଯେ ଆମେ ସେରେ ରିଲ୍ ବନାଉଛୁ ରିଲ୍ ବନାଇକରି ଯେନ୍ତା କି ପଚାଶ ଖଣ୍ଡ ଶହେ ଖଣ୍ଡ ଶାଢ଼ୀ ସେନ ପାର ମାନେ ଇଏ କରାହେଉଛି ଆରୁ ସେନ ବୁଣା ହେଉଛି ତ ସେଇଟା ଗୋଟେ ଆମର ପରିବର୍ତ୍ତନ ହେ ତ ସେଟା ଆମକୁ ଦେଖି କରି ବହୁତ ଖୁସି ଲାଗୁଛି ଆର ସେ ଅନୁପାତରେ ସମସ୍ତେ ଉନ୍ନତି ଗଲା ହେଇପାରୁଛନ ଆରୁ ସେଟା କରି ଆସୁଛୁ କରି ଆସୁଁଛୁ ଆର ସେଥିରେ ଲୋକଙ୍କର ଗଲା ସୁବିଧା ଗଲା ହେଉଛି